ମୁଁ ତ ମଧ୍ୟମ ପିଢ଼ୀର ଅଂଶ ତେଣୁ ପୁରୁଣା ପିଢ଼ୀ କହିଲେ ଯେତେବେଳେ ମୋଟରସାଇକେଲ ଏତେ ନଥିଲା ଲୋକମାନେ ପାଦରେ କିମ୍ବା ଚାଲିକି ଯାଉଥିଲେ ମୋବାଇଲ ଯୁଗ ନଥିଲା ପୋଷ୍ଟ ଅଫିସକୁ ଅପେକ୍ଷା କରିଥିଲେ କେଉଁ ଦିନ ଚିଠି ଆସିବ କେଉଁ ଦିନ ଟଙ୍କା ଦେବୁ କି କଣ କରିବୁ କିନ୍ତୁ ଏବେ ଯୁବପିଢ଼ୀ ମାନେ ଯେଉଁ ମୋବାଇଲ ନେଟୱାରକିଂ ତେଣୁ ଅନ୍ଲାଇନ୍ ଏସବୁ ସାଙ୍ଗେ ସାଙ୍ଗେ କାମ ହେଉଛି ଆମେ ଆମ ସମୟରେ କିମ୍ବା ମଧ୍ୟମ ଧରଣ ପିଢ଼ୀରେ ଆମେ କଲେଜରେ ହେଉ କିମ୍ବା ସ୍କୁଲରେ ହେଉ ଫର୍ମ ଫିଲ୍ ଅପ୍ କରିବାକୁ ଗୋଟିଏ ଲମ୍ବା ଲାଇନ୍ରେ ରହିଥାଉ କିମ୍ବା ଯେକୌଣସି ବ୍ୟାଙ୍କକୁ ଗଲେ ଲାଇନ୍ ଲଗାଇବାକୁ ପଡ଼ିଥାଏ ଏବେ ଅନ୍ଲାଇନ୍ ଯୁଗ ବା ଯୁବପିଢ଼ୀ ଆଧୁନିକ ଯୁଗ ତେଣୁ ଅନ୍ଲାଇନ୍ରେ ସବୁ କାମ ହୋଇଯାଉଛି ଘରେ ବସିକି ମୋବାଇଲ ଦ୍ଵାରା ବି ସବୁ କରିପାରୁଛନ୍ତି ଆଉ ବ୍ୟାଙ୍କରେ ଗଲେ ବି ଯେମିତି ଲାଇନ୍ରେ ଠିଆ ହୋଇକି ପାସବୁକ୍ ଦେଖାଇକି ପଇସା ଆଣୁଥିଲେ ଏବେ ସେ ସିଷ୍ଟମ୍ ନାହିଁ ସେସବୁ ଯୁଗ ଉଠିଯାଇଛି ଏ ଟି ଏମ୍ ଯୁଗ ହେଇଯାଇଛି ବ୍ୟାଙ୍କରେ ବି ମଧ୍ୟ ଏ ଟି ଏମ୍ ରଖୁଛନ୍ତି ପଇସା ଡିପୋଜିଟ୍ କରିବ ଉଠାଇବ ଏ ଟି ଏମ୍ ମାଧ୍ୟମରେ ଆଉ ମାନେ ଲାଇନ୍ରେ ଠିଆ ହେବାକୁ ପଡ଼ୁନାହିଁ